ହଁ ଭଳି ପରିବା ବଗିଚାଟେ କରିଚିଁ ଆଜ୍ଞା ଯେ ମୁଇ ତାମାନେ ସେଥି ତାନ୍ ପୁକ୍ ପୁକାର୍ ଲାଗ୍ବେ ବୋଲି କିରି ମୁଁ ଏସବୁ କଥା ନାଇ ଦିଏ ପ୍ରାୟ ଖତ ଆଣି କିରି ଗୋରୁ ଖତ ବହୁତ ଦେସିଁ ସେଥି ଭଲ୍ ମୋର ମୋତେ ଲାଗ୍ସି ବି ଆଉ ଭଲ୍ ଚାଷ୍ ବାସ୍ ବି ହେସି ଭଲ୍ ଫଲ୍ ମୂଲ୍ ବି ଫଲୁଛିଁ ତ ସେଥିଲାଗି ମୁଇ ସେ ଜିନିଷ୍ କେ ଚାଷ୍ ବାସ୍ କେ ସେଥି କରୁସେଁ ଆଉ ଯାହା ହବା ଘରେ ଚଲାବୁଲା କରି କି ବିକି ଭାଙ୍ଗି କରି ମୋର ଛୁଆ ପିଲାକୁ ପୋଷୁଛେ ଆଉ ମୁଁ ସାର୍ କେ ହେତେ ପସନ୍ଦ ନାଇ କରେଁ ନାଇ ମୁଇ କିଣି କି ନା ନାଇ ଦିଏ ଗୋରୁ ଖତ ମୁଇ ବେଶୀ କିରି ଦଉଛେଁ ଆଉ ବେଶୀ କିରି ଗୋରୁ ଗୋରୁ ଗାଇ ଖତରେ ବ୍ୟବହାର କରି କିରି ଚାଷ୍ ବାସ୍ଟା ମୁଁ କରୁଛେଁ ତାମାନେ